ଗ୍ରାମାଞ୍ଚଳ ସରକାରୀ ଶାସନ ଅଭାବ ଆମର କଲ୍ ଆସିଥାଏ ଯେମିତିକି ହି ହେଲା ଦୁର୍ବଳ ସରକାରୀ ସେବା ପରିବେଶ ଅବକ୍ଷୟ ସଂସ୍ଥା ଅସମାନତାର ଆମ ଅଶାନ୍ତି ଓ ରାଜନୀତିକ ଅଶାନ୍ତି ଏବଂ ଏହିସବୁ ଦ୍ୱାରା ଦ୍ୱାରା କଣଙ୍କ ଉପରେ କେତେ ପ୍ରସର୍ ପଡ଼ିଯାଉଛି ଲୋକଙ୍କ ଉପରେ କେତେ ପ୍ରେସର୍ ପଡୁଛି ପଶୁପକ୍ଷୀ ଏବଂ ମାନବ ସମାଜ ଏସବୁ କରୁଛି ଏହିସବୁ ଆମର ଶେଷ ହେଉଛି ଏହିସବୁ ଅସୁବିଧା ଦ୍ୱାରା ଆମେ ସମ୍ମୁଖୀନ କରିବାକୁ ପଡ଼ୁଛି ଏସବୁ ସମସ୍ୟା ଦ୍ୱାରା ଆମେ ଗତି କରି ନୂଆ ଯାଉ ତେଣୁ ଆପଣ ଏହିସବୁ ଚେଷ୍ଟା କରି ସ୍ୱରୂପ କରିବେ